ଇଟା ପିକ୍ନିକ୍ ଯିବାର୍ ଅଛେ ଗାଡ଼ି ଟିକେ ଆମ୍କେ ସେ ଜାଗାକେ ପହଞ୍ଚେଇ ଦବ କି ସବୁ ଆମର୍ ପରିବାର୍ ଫ୍ୟାମିଲି ଯିବୁ ହେଲେ ସେଥିପାଇଁ ଆମ୍କେ ପିକ୍ନିକ୍ ପିକ୍ନିକ୍ ଯିବୁ ଓ ସେଥିପାଇଁ ଆମ୍କେ ଟିକେ ଦୟାକରି ସେ ସେ ଜାଗା ତକ୍କେ ତମେ ପଠେଇ ଦେବ ଜଲ୍ଦି ଶୀଘ୍ର ନେଇକରି ଆନିକରି ତମେ ସେଠାନେ ପହଞ୍ଚେଇ ଦେଇକରି ପଲେଇଆସ୍ବ ଆଉ ରେଟ୍ ଫେଟ୍ ପାଞ୍ଚ ହଜାର୍ ବଏଲେ ପାଞ୍ଚ ହଜାର୍ ବେସି ହେଇଯିବ ହଜାରେ ଦି ହଜାର୍ ଟିକେ କମେଇଦିଅ ଆଉ ସବୁ ପରିବାର୍ ସବୁ ଛୁଆପିଲା ସବୁ ସାଙ୍ଗେ ଯିବୁ ତ ସେଥିପାଇଁ ଏ ଶୀଘ୍ର ଶୀଘ୍ର ଟିକେ ନେଇକରି ତମେ ସେଠାନେ ପହଞ୍ଚେଇ ଦେଇକରି ଆସ୍ବ ଆଉ ଦୁଇ ତିନ୍ ଦୁଇ ହଜାର୍ ଭିତ୍ରେ ଦେବୁ କ'ଣ କହୁଛ ହବ ତ ହଁ ହବ ହବ ବଏଲେ ଶୀଘ୍ର ଆସିକି ଆମ୍କେ ପିକ୍ ପିକ୍ ହେଟା କରି କରି ନେଇଯିବ ହେନ୍ତାହେଲେ ଆମେ ସବୁ ବାହରିକି ଅଛୁ ହଁ ହଁ